ପନ୍ଦର ଅଗଷ୍ଟ ଦୁଇ ହଜାର ପନ୍ଦର ଷୋହଳ ଡିସେମ୍ବର ଦୁଇ ହଜାର ତିନି କୋଡ଼ିଏ ଫେବୃୟାରୀ ଉଣେଇଶି ଶହ ସତାନବେ ଚବିଶ ଅକ୍ଟୋବର ଦୁଇ ହଜାର ତେଇଶି ପାଞ୍ଚ ଜୁନ୍ ଦୁଇ ହଜାର ସତର